ହ୍ୟାଲୋ ମୁଁ ତାରିଣୀ ଟ୍ରାଭେଲସ୍ରୁ କହୁଥିଲି ଆପଣଙ୍କ ଗାଡ଼ି ଯେଉଁ କରିଥିଲେ ବାହାରକୁ ଯିବା ପାଇଁ ଗାଡ଼ି ଏପର୍ଯ୍ୟନ୍ତ ଆସି ପହଞ୍ଚିଲାନି କ'ଣ ହେଲା ଗାଡ଼ିର ଡ୍ରାଇଭର୍ ପାଖକୁ ଫୋନ୍ କରିକି ବୁଝନ୍ତୁ ଗାଡ଼ି ଆସିକି ପହଞ୍ଚିଲାନି କି ଡ୍ରାଇଭର୍ ସାଙ୍ଗରେ ଯୋଗାଯୋଗ କରିହେଉନାହିଁ ମୋର ଲେଟ୍ ହେଉ ସମୟ ବିଳମ୍ବ ହେଉଛି ମୁଁ ଘଣ୍ଟେ ଦେଢ଼ ଘଣ୍ଟା ଅପେକ୍ଷା କଲିଣି ଯିବା ପାଇଁ ଆପଣ ଡ୍ରାଇଭର୍ଙ୍କୁ ଯୋଗାଯୋଗ କରି ବୁଝନ୍ତୁ ନହେଲେ ମୋର ଟା ସମୟ ଚାଲିଗଲେ ମୁଁ ଯାଇକି ବାହାରକୁ କ'ଣ କରିବି ମୋର ଲେଟ୍ ହେଲାଣି ନହେଲେ ମୁଁ ଅନ୍ୟ ଗାଡ଼ି ଚେଷ୍ଟା କରିବି ଯିବା ପାଇଁ ମୋର ସମୟ ଲେଟ୍ ହୋଇଗଲାଣି